ପାଞ୍ଚ ଦିନ ହେଲା ଗୋଟିଏ କ୍ରିମ୍ ଟିଏ କିଣିଥିଲି ଆଉ ସେଇଟା ମାନେ ପଣ୍ଡସ୍ର ହ୍ଵାଇଟ୍ ବିୟୁଟି ଏତେ ଭଲ ପଡୁଛି ମାନେ ଅଲଗା କ୍ରିମ୍ ଯାକ ଲଗେଇଲା ପରେ ମୁହଁ ଯେମିତି ଛୋଟ ଛୋଟ ଘିମିରି ହୋଇଯାଏ କଳା କଳା ଦାଗ ହୋଇଯାଏ ଏଇଟା ସେମିତି କିଛି ବି ନୁହେଁ ଏଇଟା ଯଦି ଲଗେଇବ ତ ଲଗେଇ ସାରିଲା ପରେ ମୁହଁଟା ପୁରା କୋମଳ ରହୁଛି ଆଉ ଯେଉଁ ଘିମିରି ଘିମିରି ହେଉଛି ଖରା ମାସ ଝାଳ ପାଇଁ ଯେଉଁ ମୁହଁର ଅସୁବିଧା ହୋଇଥାଉଛି ନା କୁଣ୍ଡେଇ କାଣ୍ଡେଇ ହେଉଛି ବି ଗାଲ ଯାକ ତ ସେସବୁ କିଛି ହେଉନି ବହୁତ ଭଲ ଲାଗୁଛି ଆଉ କୋମଳ ଏତେ ଉଜ୍ଜ୍ଵଳ ମାନେ ବହୁତ ଭଲ ଲାଗୁଛି ବହୁତ ସମୟ ପର୍ଯ୍ୟନ୍ତ ବି ସେଇଟା ଲାଷ୍ଟିଂ କରୁଛି